ମୁଁ ଯେ ଦିନ ଫାଷ୍ଟ୍ ଟାଇମ୍ରେ ରୋଷେଇ କରୁଥିଲି ସେଦିନ ମୋର ଅନୁଭୂତି କ'ଣ ଥିଲା ଆମେ ଯେ ରୋଷେଇ କରୁ ମତେ ବହୁତ ଡର ଲାଗୁଥିଲେ ସେ ରୋଷେଇ କରିବାକୁ ଗଲେ ନିଆଁ ଥିଲା ଆଉ ଯୋଉ ନିଆଁରେ ରୋଷେଇ କରୁଥିଲି ବହୁତ ଡର ଡର ଡର ଲାଗୁଥିଲେ ସେଦିନ ରୋଷେଇ କରିଥିଲି ମତେ ଏତେ ଭୟଥିଲା ଯେ ଲୁଣ ହେଇଯିବ କି ରାଗ ହେଇଯିବ କି କେହି ଖାଇପାରିବ ତ ନା ଖଟା ଥିବ ନା ମିଠା ଥିବ ସେଥିପାଇଁ ମୋତେ ବହୁତ ଡର ଲାଗୁଥିଲା ସେ ଫାଷ୍ଟ୍ ଟାଇମ୍ ରୋଷେଇ କରିବାକୁ ଆମର ସମସ୍ତେ ଆସି ଖାଇଲେ ସେ ଖାଇକି ତ କହିଲେ ଭଲ ହେଲା ଟିକେ ଆଉ ଟିକେ ଭଲ ଭାବରେ ରୋଷେଇ କରୁ ସେ ସେ କଥା ଶୁଣିଲେ ମୋର ମନ ଭଲ ହେଲା ସେ ଫାଷ୍ଟ୍ ଟାଇମ୍ ରୋଷେଇ କରିଥିଲି ଥିଲି ତ ତ ସମସ୍ତ ତ ଖାଇଲେ ଖାଇ କହିଲେ ଟିକେ ଭଲ ଭାବରେ କର ଫାଷ୍ଟ୍ ଟାଇମ୍ ଥିଲେ ଚଳିବା ଆମ ଚଳିବା ଆମର ରୋଷେଇ ଡର ତ ଲାଗୁଥିଲେ